ପଶୁପକ୍ଷୀ ପାଳନରେ କୃଷକମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଏବଂ ସାଧାରଣତଃ କହିବାକୁ ଗଲେ ସରକାରଙ୍କ ଆହ୍ୱାନ ଏବଂ ଲୋକମାନଙ୍କର ଉପାୟ ଶୁଣି କୃଷକମାନେ ପଶୁପକ୍ଷୀ ମାନଙ୍କର ପାଳନ କରିଥାନ୍ତି ପଶୁପକ୍ଷୀ ପାଳନରେ ବହୁତ କଷ୍ଟ ହୋଇଥାଏ ଏବଂ ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତି ହେଲେ ମଧ୍ୟ ତାହାକୁ କୃଷକମାନେ ନ ଡରି ପଶୁପକ୍ଷୀ ପାଳନରେ ନିଜର ଜୀବନ ଉତ୍ସର୍ଗ କରିଦିଅନ୍ତି ସେଥିମଧ୍ୟରୁ ଦେଖିବାକୁ ଗଲେ ଆମର ଗୋପାଳନ ଗୋପାଳନ ଏକ ସହଜ କାମ ନୁହେଁ ଗାଈ ମାତାଙ୍କୁ ଆମେ ପ୍ରତିଦିନ ସେବା ନେବା ଆବଶ୍ୟକ ଗାଈ ଆମର ମା' ହୋଇଥାଏ ଏବଂ ଗାଈକୁ ଆମେ ନେଇ ବୁଲାଇବାକୁ ପଡ଼େ ଏବଂ ପ୍ରତିଦିନ ଗାଧୋଇ ଖାଇବା ମଧ୍ୟ ଦିଆଯାଏ ଏବଂ ଗୋମାତା ଆମକୁ ନିଜର କ୍ଷୀର ଏବଂ ଗୋବର ମୂତ୍ର ଦ୍ୱାରା ଆମର ବହୁତ ଗୁଡ଼ିଏ ସେବା ମଧ୍ୟ ଗୋମାତା କରିଥାଏ ଏବଂ ବହୁତ ଗୁଡ଼ିଏ ପଶୁପକ୍ଷୀ ପାଳନରେ ମଧ୍ୟ କୃଷକମାନେ ବହୁତ ଅଗ୍ରଗତି କରନ୍ତି